ଆମର ଏହି ବୁଗୁଡ଼ା ସହରରେ ଆଳୁ ଚାଷ ଭଲ ହୁଏ ତ ଆଳୁ ଚାଷ କରିବା ଲାଗି ଆମର ବହୁତ ଜାଗା ଅଛି ସେହି ଜାଗାଗୁଡ଼ାକରେ ଆମେ ଆଳୁ ଚାଷ କରିଥିଲୁ ଆଳୁ ଚାଷ ବହୁତ ଆଳୁ ଆଦାୟ ହୋଇଥିଲା ସେ ଆଳୁଗୁଡ଼ାକ ସାଇଜ୍ ବି ଭଲ ଭଲ ହୋଇଥିଲା ବଡ଼ ବଡ଼ ହୋଇଥିଲା ସେ ଆଳୁଗୁଡ଼ାକ ଆମେ ବଜାରର ଚାହିଦା ହିସାବରେ ଭଲ ପଇସା ବି ପାଇଥିଲୁ ସେ ଆଳୁଗୁଡ଼ାକୁ ଆମେ ଏଇଠୁ ଗାଡ଼ିରେ ବୋଝେଇ କରି ନେଇ ବଜାରରେ ଆଳୁଗୁଡ଼ାକ ଦେଇଥିଲୁ ଆମକୁ କୁଇଣ୍ଟାଲ୍ ପିଛା ଦର ମିଳିଥିଲା ହଜାର ଟଙ୍କା ଲେଖାଏଁ ତ ଆଳୁ ବ୍ୟବସାୟଟା ଭଲ ବ୍ୟବସାୟ ଏଇଟା ସମସ୍ତଙ୍କୁ କରିବା ଦରକାର ତ ଏଥିରୁ କିଛି ଦୁଇ ପଇସା ମିଳିପାରିବ ଲୋକମାନଙ୍କୁ ସେଥିପାଇଁ ଆଳୁ ଚାଷଟା ଲାଭଦାୟକ ବ୍ୟବସାୟ ଏଥିପାଇଁ ସରକାର ବି କିଛି ପ୍ରୋତ୍ସାହନ ଦେଉଛନ୍ତି ତ ସମସ୍ତଙ୍କୁ ଏହି ଆଳୁ ବ୍ୟବସାୟଟା କରିବା ଭଲ ହେବ